ବଗିଚା କାମ ପାଇଁ ଆମେ ବିଭିନ୍ନ ପ୍ରକାର ଜିନିଷ ବ୍ୟବହାର କରିଥାଉ କୋଦାଳ ଶାବଳ କୋଡ଼ି ଫାଉଡ଼ା କଇଁଚି କତୁରୀ କରଣୀ ଗମଲା ପାଣି ଝରା ଇତ୍ୟାଦି ଇତ୍ୟାଦି ଆମେ ବ୍ୟବହାର କରିଥାଉ କୋଦାଳରେ ଆମେ ମାଟି ବା ବାହାର କରିଥାଉ ମାଟି ଶାବଳରେ ମାଟିକୁ ଖୋଳିକି ଚାରି ଚାରି ସାଇଡ଼୍ ବାଉଣ୍ଡ୍ରି କରିଥାଉ କୋଡ଼ି ମାଟିକୁ ହାଣି ହାଣି ଫସଲ ମାଟିରେ ବ୍ୟବହାର କରିଥାଉ କଇଁଚି ଘାସ କାଟି କତୁୁରୀରେ ବି ଘାସ କାଟି କାଟି ବ୍ୟବହାର କରିଥାଉ ଗମଲାରେ ଘାସ ବା ଆବର୍ଜନା କୁ ରଖି ଘାସରେ ଘାସକୁ ଗମଲାରେ ଆମେ ସୁରକ୍ଷିତ ରଖିଥାଉ ବଗିଚାକୁ ପାଣି ଦେଇକି ବଗିଚାକୁ ଆମେ ଇତ୍ୟାଦି ପାଣି ଦେଇକି ସୁରକ୍ଷିତ ରଖି ଇତ୍ୟାଦି ଇତ୍ୟାଦି ବଞ୍ଚାଇ ଥାଉ ବଗିଚାକୁ